ମୁଁ କିଛି ଦିନ ତଳୁ ଗୋଟିଏ ହ୍ୟାଣ୍ଡବ୍ୟାଗ୍ ଆଣିଥିଲି ସେଇଟା ମୋତେ ବହୁତ ଭଲ ଲାଗିବାରୁ ମୁଁ ତିନିଶହ ଟଙ୍କା ଦେଇକରି ଆଣିଥିଲି ତା'ପରେ ଘରକୁ ଆଣି ସାରିଲା ପରେ ସେ ଚେନ୍ଗୁଡ଼ା ଖୋଲିଦେବାରୁ ଆଉ ଲାଗୁନାହିଁ ଏବଂ ତାର ଯେଉଁ ଯେଉଁ ହାତ ତିଆରି କାରୁକାର୍ଯ୍ୟ ସେସବୁ ଉଠିଯାଉଛି ଆଉ ତାର ଯେଉଁ କପଡ଼ା ପୃସ୍ତା ପୃସ୍ତା ହୋଇକି ଉଠିଯାଉଛି ସେଥିପାଇଁ ମୋତେ ମୋ ମନ ବହୁତ ଦୁଃଖ